ଓଡ଼ିଆ କହିବା ଆ ଲେଖିଆ ହିସାବରେ ଲେଖିବା ହିସାବରେ ବହୁତ ପ୍ରକାର ଅସୁବିଧା ହେଇଥାଏ କାହିଁକିନା ମାର୍ଗ ଉପସ୍ଵର୍ଗ ମାତ୍ରା ସନ୍ଧି ବିଚ୍ଛେଦ ବହୁତ ଗୁଡ଼େ ବ୍ୟାକେରଣରେ ଆକା ଟିକେ ବହୁତ ଟିକେ କଷ୍ଟ ଲାଗେ ଯେ ନିଜର ଚେଷ୍ଟା ଫଳରେ ସବୁ ଓଡ଼ିଆ ବି କହି ହେଲେ କେନି ନିଜେ ଚେଷ୍ଟା ହେ ପ୍ରାକ୍ଟିସ୍ ହେ ସବୁଦିନେ ପଡ଼ିଲେ ସେଇଟା ବି ସହଜ ଲାଗେ ନିଜେ ଅଭ୍ୟାସ କଲେ ସବୁ ହବ ସେଥିପାଇଁ ସେଇଟା ପାଇଁ କିଛି କଷ୍ଟ ଲାଭ ନାହିଁ କାହିଁକିନା ଆମେ ଓଡ଼ିଆ ଓଡ଼ିଆ ଲୋକ ହେଇକି ଓଡ଼ିଆ ଯଦି ଆମେ ପଢ଼ି ପାରିବା ନାଇଁ ବଲେ କ'ଣ ସେଥିପାଇଁ ନୀତିଦିନ ବହି ପଢ଼ିକି ପ୍ରାକ୍ଟିସ୍ କରି ଓଡ଼ିଆ ପଢ଼ିଲେ ଅଟୋମେଟିକ୍ ଓଡ଼ିଆ ବି ହେଇଯାଏ ସେଥିପାଇଁ କିଛି ପ୍ରୋବ୍ଲେମ୍ ନାହିଁ ସବୁଦିନ ହେଲା ନୀତି ଅଭ୍ୟାସ କର ସ୍କୁଲ୍ ଯାଅ ସବୁଦିନେ ପାଠ ପଢ଼ କଲେଜ୍ ଟିଉସନ୍ ଏନି ଟାଇମ୍ ଟିକେ ପାଠ ପଢ଼ିଲେ ଅଟୋମେଟିକ୍ ସେ ଓଡ଼ିଆ ଲେଖିବେ ପଢ଼ିବେ ଆଉ କିଛି ପ୍ରୋବ୍ଲେମ୍ ବି ହେଇନଥାଏ